ବଗିଚା କାମ କରିବାକୁ ମତେ ବହୁତ ସଉକ ଲାଗିଥାଏ କାହିଁକି ନା ସାରା ଦିନ ସେହି ବଗିଚାରେ ମୋର ସମୟ ବିତିଯାଏ ବହୁତ ପ୍ରକାର ଫୁଲ ପନିପରିବା ଫଳ ଇତ୍ୟାଦି ସବୁ କିଛି ମୁଁ ବଗିଚାରେ ଲଗାଇଥାଏ ଯେତେବେଳେ ଯାହା ଇଚ୍ଛା ହୁଏ ଫୁଲ ଫଳ ସବୁ ସେଇଥିରୁ ହିଁ ନେଇଯାଏ ପ୍ରତ୍ୟକ ଦିନ ସେଥିରେ ପାଣି ଛିଞ୍ଚିବାକୁ ଭଲ ଲାଗେ ମୋତେ ଆଉ ମାଟି ସମାନ କରିକି ଖୁସା କୋଡ଼ା କରିକି ତାକୁ ଗଛ ବଢ଼େଇବାକୁ ମୋତେ ବହୁତ ଭଲ ଲାଗେ ବଗିଚା କାମ କରିବା ଦ୍ଵାରା ବାଡ଼ି ବଗିଚା ସବୁବେଳେ ସଫା ରହିଥାଏ ଜଗଡ଼ା ଅଳିଆ ଆବର୍ଜନା ହୁଏ ନାହିଁ ମାଟିକୁ ଉର୍ବର ରଖିଥାଏ ଆଉ ବର୍ଷ ସାରା ସିଏ ଆମକୁ ଭରଣ ପୋଷଣ କରିଥାଏ ବଗିଚା